ଆଚ୍ଛା ମୁଁ ତ କେତେ ଥର ଏମିତି ଅଟୋରେ ହେଉ କି ଯେଉଁଥିରେ ଯାଇଛି ସେଥିରେ ମୁଁ ପେଟିଏମ୍ ରେ ପଇସା ପତ୍ର ପଠାଏ ଆଚ୍ଛା ଆଉ ମୁଁ ତ ଏବେ ଆସିକି ଏବେ ମୁଁ ଭାବୁଛି ତୁମକୁ ପେଟିଏମ୍ରେ ଦେବା ପାଇଁ କ'ଣ ନେଲେ ଚଳିବନି ଆଉ କାହିଁକି ଏ ସବୁ ତ ସୁବିଧା ହୋଇଗଲାଣି ମୁଁ ତା' ଛଡ଼ା ମୁଁ କ୍ୟାସ୍ ବି ଖର୍ଚ୍ଚ କରିସାରିଲିଣି ଆଉ ମୋ ପାଖରେ ନାହିଁ ମୁଁ ତୁୁମକୁ ଭାବୁଛି ପେଟିଏମ୍ରେ ଦେଇ ଦେବାକୁ ଅସୁବିଧା କ'ଣ ହେବ ନାଇଁ ନାଇଁ ନାଇଁ ବହୁତ ଜାଗାରେ ମୁଁ ଆସିଛି ଆଉ ବହୁତ ଜାଗାରେ ବହୁତ ଅଟୋବାଲାଙ୍କୁ ବି ମୁଁ ଦେଇଛି ସେଇଥିପାଇଁ ଅସୁବିଧା କିଛି ନାହିଁ ପେଟିଏମ୍ ହୋଇଗଲାଣି ପେଟିଏମ୍ରେ ନେଇଯାଆନ୍ତୁ ଅସୁବିଧା କ'ଣ ହେବ ପେଟିଏମ୍ଟା ଏବେ ପାଇଁ ସୁବିଧା ନାଇଁ ନାଇଁ ସେମିତି କିଛି ନାହିଁ ଯଦି ଥାଆନ୍ତା ମୁଁ ତ ଦେଇ ଦେଇଥା'ନ୍ତି ମୋ ପାଖରେ କ୍ୟାସ୍ ନଥିବାରୁ ପେଟିଏମ୍ରେ ଦେବାକୁ କହୁଛି ଆଉ ହଉ ହଉ ହଉ ଠିକ୍ ଅଛି ପେଟିଏମ୍ ଟା ପେଟିଏମ୍ରେ ନେଇଯାଆନ୍ତୁ ଅସୁବିଧା କିଛି ନାହିଁ ନେକ୍ସ୍ଟ ଟାଇମ୍ ହେଲେ କ୍ୟାସ୍ରେ ନେବେ ଆଉ